ଲକ୍ଡ଼ାଉନ୍ ସମୟରେ ଆମେ ବିଭିନ୍ନ ଶାଗଜାତୀୟ ଖାଦ୍ୟ ଖାଉଥିଲୁ ଦୋକାନବାଡ଼ି ବନ୍ଦ ଥିବାରୁ ଥିବାରୁ ବିଭିନ୍ନ ପ୍ରକାର ଖୁଦ ଖୁଦ ଜାତୀୟ ଚାଉଳ ଚାଉଳକୁ ନେଇ ଆମେ ରୋଷେଇ କରି ଖାଉଥିଲୁ ଏଇ ସମୟରେ ଏଇ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏହା ଏଇ ଲୋକମାନ ଲୋକମାନଙ୍କୁ ଖାଇବାକୁ ମିଳୁନଥିଲା ସେହିପରି ସେହିପରି ଅବସ୍ଥାରେ ଆମେ ଥିଲୁ ରୋଷେଇ କରିବାକୁ କୌଣସି ପ୍ରକାର ଖାଦ୍ୟ ବାସ୍ ପନିପରିବା ମିଳୁନଥିଲା ଦୋକାନକୁ ଗଲେ ବହୁତ ହଇରାଣ ହୋଇ ଆସିବାକୁ ପଡୁଥିଲା ଦୋକାନବାଲା ମନା କରୁଥିଲା କୌଣସି ପ୍ରକାର ଖାଦ୍ୟ ଖାଇବାକୁ ବା ପନିପରିବା ବିକୁନଥିଲେ ଲୁକାଚୋରାରେ ବିକୁଥିଲେ ବହୁତ ମୂଲ୍ୟ ଦେଇ କିଣିବାକୁ ପଡୁଥିଲା ଏଇ ଲକ୍ଡ଼ାଉନ୍ ସମୟରେ ଲୋକମାନେ କାମଦାମ କାମଦାମ ନ ମିଳି ବହୁତ ହଇରାଣ ହୋଇ ଶେଷରେ ଲୁଣ ଲୁଣକୁ ମଧ୍ୟ ଚାକି ଭାତ ଖାଇବାକୁ ପଡୁଥିଲା ଏହାଦ୍ୱାରା ବିଭିନ୍ନ ଏଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ଏଇ ଲକ୍ଡ଼ାଉନ୍ ସମୟରେ ବଜାରକୁ ଯାଇ କୌଣସି ପନିପରିବା କିଣିବାକୁ ଗଲେ ମଧ୍ୟ ପୋଲିସ୍ର ସାକ୍ଷାତ ନେଇ ଯିବାକୁ ପଡୁଥିଲା ନହେଲେ ଲାଠିମାଡ଼ ଖାଇବାକୁ ପଡୁଥିଲା ପଡୁଥିଲା ଏହିପରି ହେବା ଯୋଗୁଁ ଆମେ ଜଙ୍ଗଲଜାତୀୟ ଜଙ୍ଗଲଜାତୀୟ ବା ଶାଗଜାତୀୟ ଖାଦ୍ୟ ସଂଗ୍ରହ କରି ଖାଉଥିଲୁ ବିଭିନ୍ନ କନ୍ଦା ଜାତୀୟ କନ୍ଦା ଜାତୀୟ କନ୍ଦା ଆଣିକି ତାହା ତରକାରୀ ମାଧ୍ୟମରେ ପରିଣତ କରି ଖାଇବାକୁ ପଡୁଥିଲା